ଆମ ଆମ ଭାବୁଛ କି ଆମ ରାଜ୍ୟର ଲୋକମାନେ ନିଜ ରାଜ୍ୟର ଭୌଗୋଳିକ ସ୍ଥିତି ଏବଂ ଏହା ନିଜ ରାଜ୍ୟ ବିଷୟରେ ଅଧିକା ଜାଣିବା ଦରକାର ଭ ଭୌଗୋଳିକ ସ୍ଥିତି ବିଷୟରେ ଲୋକମାନେ ଜାଣିଲେ ସେମାନେ ଜାଣିପାରିବେ ଯେ ଆମ ରାଜ୍ୟର ସୀମା କେତେ ଦୂର ଲମ୍ବିଛି କ'ଣ ଏବଂ ସମତଳ ଉର୍ବର ଭୂମି ବିଷୟରେ ଜାଣିଲେ ସେମାନେ କେଉଁ ଫଳ କିମ୍ବା ପନିପରିବା ଚାଷ କରିପାରିବେ ସେଇ ବିଷୟରେ ଜାଣିପାରିବେ ଏବଂ ନଦୀରୁ ମାଛ ସବୁ ସଂଗ୍ରହ କରିକି କେଉଁ ନଦୀ ଯାଇଛିି ସେ ବିଷୟରେ ଜାଣିପାରିବେ ଜଙ୍ଗଲ ପାହାଡ଼ ବିଷୟରେ ଜାଣିଲେ ଜଙ୍ଗଲରୁ ଜାତ ହଉଥିବା ଜିନିଷ ମାନେ କାଠ ଔଷଧ ପତ୍ର ଏଗୁଡ଼ାକ ସଂଗ୍ରହ କରିକି କିପରି ଜୀବିକା ନିର୍ବାହ କରିବେ ସେ ବିଷୟରେ ଜାଣିପାରିବେ ପାହାଡ଼ରୁ ପଥର ସଂଗ୍ରହ କରିକି ସେ ଘର କାମରେ ଲଗେଇ ପାରିବେ ବେଳାଭୂମି ଗୁଡ଼ିକ ବିଷୟରେ ଜାଣିଲେ ସେଗୁଡ଼ିକ ଜାଗାରେ ପରି ଲୋକମାନେ ଆସିକି ପରିଭ୍ରମଣ କଲେ କିପରି ରୋଜଗାର ହବ ସେ ବିଷୟରେ ଜାଣିପାରିବେ ଖଣିଜ ଦ୍ରବ୍ୟ ବିଷୟରେ ଜାଣିଲେ ସେମାନେ ବାହାରକୁ ସେଗୁଡ଼ିକ କିପରି ପଠେଇକି ରୋଜଗାରକ୍ଷମ ହେବେ ସେ ବିଷୟରେ ମଧ୍ୟ ସେମାନେ ଜାଣିପାରିବେ ସଡ଼କ ରେଳପଥ ଇତ୍ୟାଦି ସୁବିଧା ଥିବାର ଯଦି ଜାଣନ୍ତି ତାହେଲେ ସେମାନେ ଦୂରଜାଗା ରାସ୍ତାକୁ ଯିବା ଆସିବା କରିପାରିବେ ଏବଂ ବ୍ୟବସାୟ ସବୁରେ ଅସୁବିଧା ହେବ